ମୁଁ ଯେହେତୁ ସ୍ତ୍ରୀ ଲୋକ ମୁଁ ଆମ ଘରେ ରୋଷେଇ କରେ ଭାତ ଡାଲି ଭଜା ଖଟା କ୍ଷୀରି ଏସବୁ ରୋଷେଇ ମାଛ ତରକାରୀ ମାଂସ ଏସବୁ ରୋଷେଇ ହୁଏ ଯାହା ବି ହେଲେ ସାଧା ରୋଷେଇ ହେଲେ କମ୍ ତେଲ ଖର୍ଚ୍ଚ ହୁଏ ଭାତ କ୍ଷୀରି ଭାତ କ୍ଷୀରି ଡାଲି ଭଜାରେ କମ୍ ତେଲ କମ୍ ତେଲରେ ହେଇଯାଏ କିନ୍ତୁ ମାଛ ମାଂସ ହେଲେ ଅଧିକା ତେଲ ଲାଗେ ସେମିତି ଏସବୁ ଯେଉଁ ଭାତ ଡାଲି କ୍ଷୀରି ହୁଏ ଏସବୁ ବାସନ ମାଜିବାକୁ ବାସନ ମାଜିବାକୁ ପାଉଁଶ ସର୍ଫରେ ମୁଁ ମାଜିଦିଏ କିନ୍ତୁ ଯେଉଁ ତୈଳ ଯୁକ୍ତ ବାସନ ବାସନ ଜିନିଷ ସବୁ

ମୁଁ ଏଇ ପ୍ରଣାଳୀରେ ବାସନ କୁସନ ଘରର ଜିନିଷ ବ୍ୟବହାର କରେ